ଆମେ ଖାଦ୍ୟ ତିଆରି କରୁ ରେସିପି ହିସାବରେ ଆମେ ରେସିପିକୁ ସଠିକ୍ ଭାବରେ ଦେଖିକି ଆମେ ରେସିପିକୁ ଅନୁଭବ କରିକି କି ଆମକୁ ଯେତିକି ଦରକାର ଯାହା ସେଭଳିଆ ମଧ୍ୟ ବନାଇଥାଉ ଆଉ ଯେହେତୁ ଘରର ଛୋଟ ଛୋଟ ଛୁଆ ଥାଆନ୍ତି ବୟସ୍କ ଲୋକ ଜେଜେବାପା ବାପା ମାନେ ସେମାନେ ତ ସବୁ ତରକାରୀ ଖାଇପାରିବେନି କି କିଏ ଗୋଟେ ଡାଇବେଟିକସ୍ ଲୋକ ଥିବ ସେ ଗୋଟେ ମିଠା ବନାଯିବ ତାକୁ ଅଧିକ ଚିନି ଦିଆଯିବନି ତ ଏ ସବୁ ଘରର ବହୁତ ଖାଇବା ବନାଯାଏ ପୂଜା ପର୍ବ ପିଠା ପଣା ଭଲ ମନ୍ଦ ଓକେଜନ୍ ତ ଖଟାଟେ ହବ ତ ଚିନି ଅଧିକ ପଡ଼ିବନି ତାଙ୍କ ପାଇଁ ବି ତାଙ୍କ ସ୍ୱାଦ ଅନୁସାରେ ଆମେ ଖାଇବା ବନାଇଥାଉ ଛୋଟ ଛୁଆ ଥିବେ ଅଧିକ ଲଙ୍କାଟେ ଲଙ୍କା ପଡ଼ିବନି ସେ ଛୋଟ ଛୁଆ ଖାଇପାରିବନି ତ ଘରର ସମସ୍ତଙ୍କ ମନ ଜାଣି ଆମେ ଖାଇବା ବନାଇଥାଉ କାହାକୁ କେଉଁପ୍ରକାର ଖାଇବା ପାଇଁ ଭଲ ଲାଗୁଛି ବା ତାଙ୍କ ସ୍ୱାଦ ଅନୁସାରେ ଆମେ ଖାଇବା ପ୍ରସ୍ତୁତ କରାଯାଇଥାଉ